ସମସ୍ତଙ୍କ ପାଇଁ ଖେଳ ଗୋଟିଏ ମାନେ ହିତକର ହୋଇଥାଏ ଆଉ କେବଳ ଖାଲି ଖେଳଟା ଆନନ୍ଦଦାୟକ ନୁହେଁ ସେଇଟା ଆମର ଯେଉଁ ଶରୀରରେ ଯାହା ବି କିଛି ରୋଗ ଅଛି ତ କୌଣସି ଚାପ ଅଛି ତାହା ସବୁ ସେ ଦୁରେଇ ଦେଇଥାଏ ସେଥିପାଇଁ ଖେଳ ହେଉଛି ଆମର ଗୋଟିଏ ଚାପ ମୁକ୍ତିକାରୀ ଆହୁରି ଆମର ଖେଳିବା ଦ୍ୱାରା ଆମର ଆମକୁ ନିଜକୁ ବହୁତ ଆନନ୍ଦ ଲାଗିଥାଏ ତ ସେଇଥିପାଇଁ କହିକି ସମସ୍ତେ ଖେଳିଲେ ତାଙ୍କର ମାଇଣ୍ଡ ଫ୍ରେସ୍ ବି ହୋଇଯାଇଥାଏ ଏବଂ ସେମାନେ ସବୁ କିଛି ଦୁଃଖ କଷ୍ଟ ବି ଭୁଲି ଯାଇଥାଆନ୍ତି ସେଥିପାଇଁ ସମସ୍ତଙ୍କୁ ଭଲ ଲାଗିଥାଏ ଏହି ଖେଳଟା